ହଁ ମୁଁ ଏଲ୍ ଆଇ ସି ଏଜେଣ୍ଟ୍ରୁ କହୁଛି ହଁ ଆପଣ କେଉଁ ପ୍ରକାର ପଲିସି ଚାହୁଁଛନ୍ତି ଯେମିତି ପାଞ୍ଚ ବର୍ଷକୁ ଗୋଟେ ପଲିସି ଅଛି ପନ୍ଦର ବର୍ଷରେ ଗୋଟେ ପଲିସି ଅଛି ଆଉ ହେଲ୍ଥ ଇନସୁରାନ୍ସ୍ ପଲିସି ଅଛି ଆଉ ଲାଇଫ୍ ଇନସୁରାନ୍ସ୍ ପଲିସି ଅଛି ଆପଣ କେଉଁ ପ୍ରକାର ପଲିସି ଚାହୁଁଛନ୍ତି ଲାଇଫ୍ ଇନସୁରାନ୍ସ୍ ବିଷୟ ଯେମିତି ଆପଣଙ୍କ ଘରେ କାହାର ପଲିସି କରିଛନ୍ତି ପନ୍ଦର ବର୍ଷର ଯଦି ଯାହା ନାଁରେ ପଲିସି କରିଛନ୍ତି ତାଙ୍କର ଯଦି କିଛି ହେଇଗଲା ଭଗବାନ କରନ୍ତୁ ତାଙ୍କର ଯଦି କିଛି ହେଇଗଲା ତାଙ୍କେ ଯଦି ଡେଥ୍ ହେଇଗଲେ ଏକ୍ସପାୟାର୍ କରିଗଲେ ତା'ହେଲେ ଯେଉଁ ପଇସା ଆପଣ ବାନ୍ଧିଛନ୍ତି ସେଇଟା ସେଇଟା ରିଟର୍ଣ୍ଣ ହେବ ପ୍ଲସ୍ ତା'ର ତିନି ଡବଲ୍ ଆପଣ ପାଇବେ ଆଉ କିଛି ଯାଇ ଜାଣିବାକୁ ଚାହୁଁଛନ୍ତି ଆପଣ ହଁ ସେଇଟା ହେଲା ହେ ସେଇଟା ହେଲ୍ଥ ଇନସୁରାନ୍ସ୍ରେ ଯାଉଛି ସେଇଟା ଲାଇଫ୍ ଇନସୁରାନ୍ସ୍ରେ ନାଇଁ ଲାଇଫ୍ ଇନସୁରାନ୍ସ୍ ମାନେ ଯଦି ତା ଯାହା ନାଁରେ ପଲିସି ଥିବ ତାଙ୍କେ ଯଦି ମରିଗଲେ ସେଇଟା ହେଲା ଲାଇଫ୍ ଇନସୁରାନ୍ସ୍ ଆଉ ଯଦି ହେଲ୍ଥ୍ ଇନସୁ ଇନସୁରାନ୍ସ୍ ମାନେ ତାଙ୍କ ଯାହା ନାଁରେ ପଲିସି ଅଛି ତାହାର ଯଦି ଦେହ ଖରାପ ହେଲା ଯେମିତି କୀଡ଼ିନୀ ଫେଲୁଅର୍ ଯେମିତି ବହୁତ ସିଭିଅର୍ କେସ୍ କିଛି ପ୍ରୋବ୍ଲେମ୍ ହେବ ତା'ହେଲେ ତା'ହେଲେ ତାଙ୍କ ନାଁରେ ପଇସା ଆସିବ ତାଙ୍କ ଚିକିତ୍ସା କରିବା ପାଇଁ ତାଙ୍କ ଟ୍ରିଟମେଣ୍ଟ୍ ପାଇଁ ପଇସା ଆସିବ ଆପଣ ଯଦି ତାଙ୍କର ଯେଉଁ ରିପୋର୍ଟ ସେଇଟା ଯଦି ଧରିକି ଅଫିସ୍କୁ ଆସିବେ ତା'ହେଲେ ତାଙ୍କ ନାଆଁରେ ଗୋଟେ ପଲିସି ହେବ ତାଙ୍କ ଦେହ ଖରାପ ପାଇଁ ପଇସା ଆସିବ ତାଙ୍କ ଟ୍ରିଟ୍ମେଣ୍ଟ୍ କରିବା ପାଇଁ ଯେଉଁ ପଇସା ଆସିବ ସେଇଟା ଆପଣ ତାଙ୍କ ଟ୍ରିଟ୍ମେଣ୍ଟ୍ରେ ୟୁଜ୍ କରିପାରିବେ ଆଉ କିଛି ଜାଣିବାକୁ ଚାହୁଁଛନ୍ତି ଆପଣ ଆପଣ ଜ ଆପଣ ଯେତିକି ଇଚ୍ଛା କିଛି ସେମିତି କିଛି ଲିମିଟ୍ ନାହିଁ ତିନିଶହ ପଞ୍ଚଷଠି ଉପରେ ଆପଣ ତା ଉପରେ ଯେତେ ବାନ୍ଧି ପାରିବେ ତିନିଶହ ପଞ୍ଚଷଠି ଟଙ୍କା ଅଛି ତିନି ମାସକୁ ତ ଆପଣ କେତେ ବାନ୍ଧିବାକୁ ଚାହୁଁଛନ୍ତି ସେଇଟା ଆପଣ ଆପଣଙ୍କ ଉପରେ ଡିପେଣ୍ଡ୍ କରେ ତ ଆପଣ କେତେ ବାନ୍ଧିବାକୁ ଚାହୁଁଛନ୍ତି ମାସ ତିନି ମାସକୁ ତିନିଶହ ପଞ୍ଚଷଠି ବାନ୍ଧିବାକୁ ଚାହୁଁଛନ୍ତି ନା ପାଞ୍ଚ ହଜାର ବାନ୍ଧିବାକୁ ଚାହୁଁଛନ୍ତି ନା ଦଶ ହଜାର ବାନ୍ଧିବାକୁ ଚାହୁଁଛନ୍ତି ସେଇଟା ଆପଣଙ୍କ ଉପରେ ଡିପେଣ୍ଡ୍ କରେ ଆପଣ କ'ଣ ଚାହୁଁଛନ୍ତି ହଁ ଆପଣ ମୁଁ କହିଥିଲି ଯେଉଁ ପାଞ୍ଚ ପାଞ୍ଚବର୍ଷକୁ ଗୋଟେ ଧର ଦଶ ବର୍ଷ ଦଶ ବର୍ଷକୁ ପନ୍ଦର ବର୍ଷକୁ ତ ଆପଣ କେତେ ବର୍ଷ ପାଇ ବାନ୍ଧିବେ ସେଇଟା ଆପଣ ଚଏସ୍ କରିବେ ସେଇଟା ଚଏସ୍ଟା ଆପଣଙ୍କ ଉପରେ ଆମ ହାତରେ କିଛି ନାହିଁ ଆପଣ ଯେତିକି ଯେତେ ବର୍ଷ ପାଇଁ କରିବା ପାଇଁ ଚାହିଁବେ ଆମେ ସେତେବର୍ଷ ପାଇଁ ସେତ ବର୍ଷ ପାଇଁ କରିଦେବୁ ଆପଣଙ୍କ ପାଇଁ ତ ଆପଣ ଯାହା କହିବେ ଆମେ ସେଇଟା ହିଁ କରିବୁ ବାସ୍ ଆମେ ଆପଣଙ୍କୁ ବୁଝାଇପାରିବୁ ଯେ କ'ଣ କ'ଣ ପଲିସି ଅଛି ଆଉ କେଉଁ କେଉଁ ପ୍ରକାର ପଲିସି ଅଛି ଆଉ କୁହନ୍ତୁ ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି

କେତେ ବର୍ଷ ପଇସା କିଛି ଲିମିଟେଡ଼୍ ନାହିଁ ଆପଣ ଯେତେ ବର୍ଷ ଯାଏ କରିବାକୁ ଚାହୁଁଛନ୍ତି ଯେତେ ଯେତିକି ଯେତିକି ଏଜ୍ ଅଛି ସବୁ ଏଜ୍ରେ ଲିମିଟେଡ଼୍ ଅଛି କିଛି ସେମିତି କିଛି ଲିମିଟ୍ ନାହିଁ ଯେ ଏଜ୍ ଏତେରୁ ଏତେ ଯାଏ ସେମିତି କିଛି ଏଜ୍ ଲିମିଟେଡ଼୍ ନାହିଁ କିଛି ଆଉ କିଛି ଜାଣିବାକୁ ଚାହୁଁଛନ୍ତି ହଁ ହଁ ଠିକ୍ ଅଛି ଆପଣଙ୍କ ଭଉଣୀ ନାଁରେ ବି ହେବ ଯାହା ନାଁରେ କଲେ ତା ନାଁରେ ହବ ଆଉ ଆଉ କିଛି ଆଉ କିଛି ଜାଣିବାକୁ ଚାହୁଁଛନ୍ତି ହଁ ଯେତେ ବର୍ଷ ହେଲେ ବି ହେବ ଆପଣ କେବେ ଆସୁଛନ୍ତି ପଲିସି କରିବାକୁ ଆପଣ ଯେତେ ଯେତେ ଡେରିରେ ଖାଲି ରବିବାର ଛାଡ଼ିକି ଆଉ ଯେଉଁ ଡେଟ୍ରେ ଆସିଲେ ବି ଆପଣଙ୍କର ପଲିସି ହେଇଯିବ ତ ଆପଣ ହଁ ଆପଣ କାଲି ଏବେ କାଲି ବି ଆସିପାରିବେ ମୁଁ ଅଫିସ୍ରେ ଥିବି ଅଫିସ୍ଟା ଆସିଲେ ମୁଁ କରିଦେବି ଆପଣ ବାଲିମେଳା ଆସନ୍ତୁ ବାଲିମେଳାରେ ଆସିକି ଏଲ୍ ଆଇ ସି ଅଫିସ୍କୁ ଆସନ୍ତୁ ତା'ପରେ ମୁଁ କରିଦେବି ହଉ ଠିକ୍ ଅଛି ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ହଉ ରଖୁଛି